ପୌରପାଳିକା ପଞ୍ଚାୟତର ଚେୟାରମ୍ୟାନ ଓ କାଉନସିଲର ସେମାନେ ନିଜ ଏରିଆରେ କେମିତି ଭଲ କାମ କରିବେ ସେ ଉପରେ ନିଜେ ଚେଷ୍ଟା କରନ୍ତି କେମିତି ରାସ୍ତାଘାଟ ହେବ ସଫା ହେବ ସେମିତି ଭାବନ୍ତି ଯେମିତିକି ରାସ୍ତା ଅଳିଆ ହୋଇଛି ସେଗୁଡ଼ାକ ସେ କେମିତି ସଫା କରିବେ ନାଳଗୁଡ଼ାକ ଅସନା ହୋଇ ପଡ଼ିଛି ସେଗୁଡ଼ାକ ପୁଣି ସଫା କରିବେ ଦୁଃଖୀ ରଙ୍କିଙ୍କ କଥା ବୁଝିବେ କିଏ ଭତ୍ତା ପାଉଛି ନପାଉଛି ସେଇଟା ପୁଣି ସେମାନେ ବୁଝିବେ କେଉଁଠି ପୋଖରୀ କେଉଁଠି ନଳକୂପ କୂଅ ଏମିତି କ'ଣ ଖୋଳାଯିବାର ଥିବ ସେମାନେ ସେଇଟା ବୁଝନ୍ତି ଏସବୁ କାମ ପୌରପାଳିକା ପଞ୍ଚାୟତର ମୁଖ୍ୟ କାର୍ଯ୍ୟର ସଂପୃକ୍ତ